ସମାଜ୍ନୁ ଯେନ୍ ଆମେ ମହିଳାମାନେ ଯେନ୍ ନାଚ୍ବାର୍କେ ନେଇକରି ଯେନ୍ ଲୋକେ ଯେନ୍ କହୁଛନ୍ ନାଚ୍ବାର୍ଟା ଭଲ୍ ନୁହେଁସେ ବିହା ହେଇକରି ବି ନାଚୁଛନ୍ ଲେଡ଼ିସ୍ମାନେ ବୋଲିକରି ଯେନ୍ କହୁଚନ୍ ଝିଅମାନେ ଛୋଟ ଝିଅମାନେ ବଡ଼୍ ଝିଅମାନେ ସମସ୍ତେ ଯେନ୍ ମା' ବହେନ୍ମାନେ ନାଚୁଛନ୍ ଲୋକେ ଯେନ୍ ଖରାପ୍ କଥା କହୁଛନ୍ ଇଟା ଭଲ୍ ନୁହେଁସେ ସମସ୍ତେ ନାଚ୍ବାର୍ ସମସ୍ତଙ୍କର୍ ହସ୍ବାର୍ ନାଚ୍ବାର୍ ସମସ୍ତଙ୍କର୍ ଅଧିକାର୍ ଅଛେ ସମସ୍ତେ ନିଜର୍ ମନର୍ ନିଜର୍ ନିଜର୍ ଇଚ୍ଛାର ଆଧୁନିରେ ନିଜେ ଜାଣ ବି କରିପାର୍ବେ ସେଟା କିଏ କିଏ କହେବାର୍ ଲାଗି ନାଇଁନ ନିଜର୍ ଇଚ୍ଛାରେ ସେ ଝିଅ ଝିଅ ହଉ କି ବହୁ ହଉ କି ଯିଏ ବି ହଉ ସେ ନିଜେ ନିଜକେ ନିଜ୍ ଜାଣା ତାର୍ ମନେ ଭାବ୍ବା ସେ କରିପାର୍ବା ଅଲ୍ଗା ଲୋକର୍ କହେବାର୍ ସେଥି କିଛି ନାଇଁନ ଆରୁ ସେ ନାଚ୍ବାରଥି ଅଲ୍ଗା ଲୋକର୍ ପ୍ରଶ୍ନ ଉଠାବାର୍ ବି କିଛି ନାଇନ ଯଦି ବି ସେମାନ୍ଙ୍କୁ ଭଲ୍ ନାଇଁ ଲାଗୁଚେ ସେମାନେ ନାଇଁ କରନ୍ ଅଲ୍ଗା ଲୋକ୍କୁ କହେବାର କାଇଁ ଦର୍କାର୍ ଅଛେ ଏହାଦେ ନାଚ୍ବାର୍ଟା ହିଁ ସମସ୍ତେ ଖୁସି ଆନନ୍ଦ୍ ଭାବି କରି ସମସ୍ତେ ନଚା ଡେଗା ସମସ୍ତେ ଯେନ୍ ମାନେ ନେ ବି କରୁଥାଇ ବଡ଼୍ ବଡ଼୍ ବଡ଼୍ ବଡ଼୍ ଲୋକେ ଯେନ୍ ମାନେ ବେଶୀ ନେ ନଚା ଡେଗା କରୁଥାଇ ଆଉ ଲୋକ୍କୁ ହସ୍ତୁତରେ ସେମାନେ ମାନେ ଇହାଦେ ବେଶୀ କରୁଚନ୍ ଆଉ ଆମେ ଛୋଟ୍ ଜାତିର୍ ଲୋକେ ଟିକେ କହି ନେଲେ ଲୋକେ ବେଶୀ କହୁଚନ୍ ହେଲେ ବଡ଼୍ ବଡ଼୍ଲୁକିଆ ଲୁକେ ଏହାଦେ ପାଟି ବିହା ସାଧୀ ଜାଣ ବି ହେଲେ ନାଇଁ ନାଚିଲେ ସେ କାମ୍ଟା ହେବାର୍ନି ସେଥି ଲୋକେ କହେବାର୍ କିଛି ନାଇଁନ ଏହାଦେ ସେଟା ଫ୍ୟାସନ୍ ହେଇ ଗଲାନ ଆଉ ଲୋକ୍ ନାଚ୍ବାର୍ଟା ଭଲ୍ ଜିନିଷ୍ଟେ ଏ ଆଉ ସମସ୍ତେ ନାଚ୍ବାର୍ କଥା ବି